ନା ମୁଁ କେବେ ଆମ ଅଞ୍ଚଳର ପୁଲିସ୍ ବାବୁ ପଞ୍ଚାୟତ ଅଫିସର ବା ଓକିଲ ବାବୁଙ୍କ ଦ୍ୱାରା କୌଣସି ଅସୁବିଧା କିମ୍ବା ଦୁର୍ନୀତିର ସମ୍ମୁଖୀନ ହୋଇନାହିଁ କିନ୍ତୁ ଆମ ଅଞ୍ଚଳରେ ଥିବା ପୋଲିସ୍ ଥାନା ସବୁ ସେଠି ଯେଉଁ ସବୁ ବାବୁମାନେ କାମ କରୁଛନ୍ତି ସେମାନେ ବେଳେବେଳେ ଲୋକଙ୍କର କାମକୁ ସୁଚାରୁରୂପେ ତୁଲାଇ ନଥାନ୍ତି ଏବଂ ଅନେକ ସମୟରେ କାମଗୁଡ଼ିକୁ ଡେରି କରିଥାନ୍ତି ଯାହାଦ୍ୱାରା ଲୋକମାନେ ସେମାନଙ୍କ ଉପରୁ ଧୀରେ ଧୀରେ ଭରସା ଓ ବିଶ୍ୱାସ ଉଠାଇବାରେ ଲାଗିଛନ୍ତି ମୁଁ ତ କେବେ କୌଣସି ଦୁର୍ନୀତିର ସେମିତି ସମ୍ମୁଖୀନ ହୋଇନାହିଁ ହଁ ଯେତେବେଳେ ଦୁଇ ହଜାର ତେର ଚଉଦ ମସିହାରେ ଚିଟ୍ ଫଣ୍ଡ ଚାଲିଥିଲା ସେହି ସମୟରେ ମୋର ମଧ୍ୟ କିଛି ଅର୍ଥହାନି ହୋଇଥିଲା ସେହାକୁ ଏକ ଦୁର୍ନୀତି ବା କ୍ଷତି ଭାବେ କହିପାରିବା